ହଁ ମୁଁ ଭାବୁଛି ଅଧିକ ସ୍କ୍ରିନ୍ ଟାଇମ୍ କାରଣରୁ ଆଜିକାଲି ପିଲାମାନେ ଗେମ୍ ଖେଳନ୍ତି ନାହିଁ ବାହାରକୁ ଯାଇ ଇନଡ଼ୋର୍ ଗେମ୍ ବା ସେମାନେ ଖେଳନ୍ତିନି କି ଆଉଟ୍ଡ଼ୋର୍ ଗେମ୍ ଖେଳନ୍ତି ନାହିଁ ସବୁବେଳେ ପିଲାମାନେ ତାଙ୍କର ଅଧିକ ଖେଳିବା ପାଇଁ ଉତ୍ସାହିତ ହୁଅନ୍ତି କିଭଳି ଟିଭିରେ ଖେଳିବେ ମୋବାଇଲରେ ଖେଳିବେ ମୋବାଇଲ ତ ତାଙ୍କର ଜୀବନ ସେମାନେ ନଖାଇଲେ ଚଳିବ ମୋବାଇଲ ନହେଲେ ଚଳିବ ନାହିଁ ଯେତେ ତାଙ୍କୁ ବାରଣ କଲେ ମଧ୍ୟ ସେମାନେ ତାକୁ ବ୍ୟବାହାର କରନ୍ତି ତେଣୁ ଆମକୁ ତାଙ୍କଠୁ ଦୂରେଇ ରଖିବାକୁ ପଡ଼ିବ ସେମାନଙ୍କୁ ଭଲ ମଣିଷ ହେଲେ ବାହାରେ ଖେଳିବାକୁ ପଡ଼ିବ ବାହାର ଖେଳ ଖେଳିଲେ ତାଙ୍କର ଶରୀର ଉନ୍ନତି ହେବ ଯେମିତି ପାଣିରେ ପହଁରିବା ଶିଖିବା ଦରକାର ଗଛରେ ଚଢ଼ିବା ଦରକାର ବାହାରେ ଖେଳିବା ମଧ୍ୟ ଦରକାର